ହଁ କ'ଣ ଛୋଟ ପିଲାର ଇଏ ସବୁ ଅଏଲ୍ ଆଉ ସାବୁନ କ'ଣ କ'ଣ ସବୁ ଅଛି ଇଏ କରିବା ଆଣିବା ଯେ ସେଥିପାଇଁ ପଚାରୁଥିଲି

ହଁ ହଁ ହଁ ସେଇଟା ଏକା କ'ଣ କି ସେ ଅଏଲ୍ କହିଲି ଆଉ ଇଏ ସବୁ ଶୀତ ଦିନ ତ

ସେମ୍ପୁ ସେମ୍ପୁ ସାବନ ଆଏଲ୍ ହଁ ହଁ ହଁ ହଁ